ହଁ ମୁଁ ଟିକିଏ ମେଡିକାଲ ଆସିନି ଆଉ ଟିକେ କ'ଣ ଦେଖିକି କ'ଣ ଟିକେ କ'ଣ କହିବେ ଦେହଟା ସବୁବେଳେ ଅସୁସ୍ଥ କି ସୁବିଧା ପାଇଲିନି ମେଡିକାଲ ଆସିନି ଆଉ କୋତରା ମତରା ଲାଟିନୀ ଫାଟିନିର ଫିନାଇଲ୍ ଫିନାଇଲ୍ ପଡ଼ୁନାହିଁ ବେଡ୍ ଫେଡ୍ ବେଡ୍ ଫେଡ୍ କିଛି ସୁବିଧା ନାହିଁ ଆଉ ନାଁ ନାଁ ନା ପରିଷ୍କାର ନାହିଁ ଟିକେ ମନ କରନ୍ତା ସେଟା ପରିଷ୍କାର ନୁହେଁ କ'ଣ କେମିତି ସୁବିଧା କରୁନାହାନ୍ତି ଆଉ ହେଲୋ ଛଅ ଦିନେ ମାସ ଖଣ୍ଡ ହେବ ପୂର୍ବରୁ ଆସିନି ଆଉ ସବୁ ଏମିତି ସବୁ ପତରା ମତରା ହୋଇକି ସ୍ୱାସ୍ଥ୍ୟ କାର୍ଡ୍ ସିଏ ବି ନାଏକ ସାର୍ଙ୍କ କତିକି ଆସିନି ଆଉ ମୁଁ ତ ଯେତେଥର ଯାଉଛି ହଉ ହଉ ହଉ ହେବନା ଠିକ୍ ଆଣ କ'ଣ ସେ ମେଡିକାଲରେ ଆଗରୁ ଦେଖିନଥିଲି ସିଏ ସେଇଥିଲାଗି କହିପାରୁ ନାହାଁନ୍ତି ଜାଣିପାରୁ ନାହାନ୍ତି ହଉ ତା'ହେଲେ ଦେଖିବା ମୁଁ ରଖୁଛି ସେତେବେଳେ ଗଲେ ଫୋନ କରିବେ ଆଉ